ଆଜିକାଲି ଗାଁରେ ଯେଉଁ ଶ୍ରମିକମାନେ ରହୁଛନ୍ତି ଆଜିକାଲି ପ୍ରାୟ ଗାଁରେ ଶ୍ରମିକମାନେ ରହୁନାହାନ୍ତି ପ୍ରାୟ ବେଶୀ ବିଦେଶ ବିଦେଶକୁ ଯାଉଛନ୍ତି କରିବା ପାଇଁ ବିଦେଶରେ ଗାଁରେ କରିବା ପାଇଁ ଆଜିକାଲି ଲୋକ ମାନଙ୍କର ଇଛା ରହୁନି ସେ ବେଶି ବିଦେଶରେ ଯାଇକି ହୋଟେଲ କିମ୍ବା ଯେକୌଣସି ସ୍ଥାନରେ ବିଦେଶରେ ଯାଇକି କରୁଛନ୍ତି ଆମର ଯେତେବେଳେ ଧର ଗାଁରେ କିଛି ଦରକାର ପଡ଼ୁଛି ଲୋକ ସେତେବେଳେ ଆମେ ଖୋଜୁଛନ୍ତି ହେଲେ ବହୁତ ସମୟ ପରେ ଲୋକ ପାଉଛନ୍ତି ତାପରେ ତାଙ୍କର ମଜୁରି ବି ତାଙ୍କୁ ବି ଆଜିକାଲି ପୋଷାଉନି ତାଙ୍କର ମଜୁରି ଦୁଇଶହ ପଚାଶ ଟଙ୍କା ରହୁଛି ଦୁଇଶହ ପଚାଶ ଟଙ୍କାକୁ ତାଙ୍କର ଖର୍ଚ୍ଚ ଅଧିକ ହୋଇଯାଉଛି ଦୁଇଶହ ପଚାଶ ଟଙ୍କାରେ ତାଙ୍କୁ ବି ପୋଷଉନି କି ଯିଏ ବି ଦେବ ସେ ତାଙ୍କ କାମ ଅନୁସାରେ ଦେଖିକି ତ ଦେବନା ତାଙ୍କର ଆମର ଏଠି ରହୁଛି ଦିନ ମଜୁରିଆଙ୍କର ରହୁଛି ପଚାଶ ଦୁଇଶହ ପଚାଶ ଟଙ୍କା ଯାହାଦ୍ଵାରା ଖୋଜିବା ପାଇଁ ଆମର ବହୁତ ସମୟ ଲାଗୁଛି କାରଣ ଆମର ଏଥର ଆମ ଗାଁରେ ପ୍ରାୟ ଲୋକମାନେ ସବୁ ବାହାରକୁ ଯାଇକି କାମ କରୁଛନ୍ତି